ମୁଁ ଓ ମୋ ସ୍ଵାମୀ ବଗିଚା କାମ କରିବାକୁ ବହୁତ ଭଲ ପାଉ ଆମ ଦୁହିଁକୁ ବଗିଚା କାମ କରିବାକୁ ବହୁତ ଭଲ ଲାଗେ ଆମେ ଆମ ଘରେ ବଗିଚାରେ ବହୁତ ଫୁଲ ଲଗାଇ ଥାଉ ଫୁଲ ଲଗାଇବା ଫୁଲ ଲଗାଇବାକୁ ହେଲେ ଆମକୁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡ଼େ କାରଣ ତାହାକୁ ଆମେ ପ୍ରଥମେ ମାଟି ମାଟିକୁ ପହିଲା କମେ ଉଖାରୀ ଥାଉ ତାପରେ ସେହି ମାଟିକୁ ଆମେ ପାଣି ଦେଉ ପାଣି ଦେଇ ସାରିଲା ପରେ ସେ ସେଠାରେ ଆମେ କାଣାକି ଫୁଲ ମଞ୍ଜିକୁ ଆମେ ଫୁଲ ଗଛ ହୋଇଥାଉ ବା ମଞ୍ଜି ରୁହିଥାଉ ସେଥିରୁ ବହୁତ ଗୁଡ଼ିଏ ଫୁଲ ହୋଇଥାଏ ଯେପରିକି ଟଗର ଗୋଲାପ ମାଲତି ମଲ୍ଲି ଫୁଲ ଇ ବହୁତ ଗୁଡ଼ିଏ ଫୁଲ ଏମିତି ଅଛି ଯାହାକି ଆମେ ଆମ ପରି ଆମ ବଗିଚାରେ ଲଗାଇଥାଉ ସେଗୁଡ଼ିକ ଫୁଲ ଯେତେବେଳେ ଫୁଟେ ସେହି ସମୟରେ ଆମ ଘର ବାସ୍ନାରେ ବହୁତ ପୁରି ଉଠେ ଓ ସେହି ଫୁଲକୁ ଆମେ ବହୁତ ବହୁତ ବହୁତ ବହୁତ ସୁନ୍ଦର ଭାବରେ ତାହାକୁ ଆମେ ସଜାଇକି ମଧ୍ୟ ରଖିଥାଉ